ହଁ ମୁଁ ପପୁ କହୁଥିଲି ତମ ସେ ପଡ଼ୋଶୀ ଘର ପପୁ ଭାଇ ଟିକିଏ ପ୍ରୋବ୍ଲେମ୍ରେ ପଡ଼ିଯାଇଛି ସେ ଆମର ସେ ଯେଉଁ ଛାତ ଘରଟା ନୁହଁ କି ଆମର ସେ ହେଉଛି କାନ୍ଥ ଗଳିପଡ଼ିଲାଣି ଉପର ଛାତ ଗୁଡ଼ା ସବୁ ଗଳିପଡ଼ିଲାଣି ଆଉ କେତେବେଳେ କାହା ଜୀବନ ଯିବ ତାହା ଠିକ୍ ଠିକଣା ନାହିଁ ହଁ ମୁଁ ଭାବିଛି ସେଇଟା ଟିକିଏ ମରାମତି କରିଦେଇଥାନ୍ତେ ଆଉ ନାଇଁ ନାଇଁ ସେଟା ପୁରା ଭାଙ୍ଗିକି ଆଉ ଥରେ ମୁଁ ଭାବିଛି ସେ ଘର କରିଥାନ୍ତି ହଁ ସେ ଦୁଇ ତାଲା କରିଦେଇଥାନ୍ତେ ଆଉ ମିସ୍ତ୍ରୀ ତ ଆମ ଗାଁ ମିସ୍ତ୍ରୀ ବାପୁନା ନାଁ ଇଟାରେ କରିବା ନା ଆଉ ସିମେଣ୍ଟ୍ କେତେ ଲାଗିବ ନହେଲେ ଶହେ ବସ୍ତା ଖଣ୍ଡେ ସିମେଣ୍ଟ୍ ଆଣିଥିବା ଭାରି ନା ଆଣିନି ଆଣିବା ଭାରି ଶହେ ବସ୍ତା ଖଣ୍ଡେ ଆଣିବା ହାରି ତୁମେ ଫୋନ୍ କରିକି କହି ଦେବ ଶହେ ବସ୍ତା ଖଣ୍ଡେ ସିମେଣ୍ଟ୍ ନହେଲେ ଆଣିବା ହାରି ଆଉ ସେ ବାଲି ଏକାଥରେ ରଡ଼୍ ଫଡ୍ ଏକାଥରେ ଧରିକି ଆସନ୍ତେ ଭାରି ଆଉ ହଁ ସେଇଠୁ ଆଣନ୍ତେ ଭାରି ଆଉ ଯେଉଁ ସେ ବାପୁନା ମିସ୍ତ୍ରୀ କି ଆଉ ସେ ବାପୁନା ସହିତ ମୁଁ ଟିକିଏ ଆଉ ଥରେ ଭଲରେ ଟିକିଏ କଥାବାର୍ତ୍ତା ହୁଏ ଯେ ଟିକିଏ କ'ଣ ସେ ଦେଖିବା କ'ଣ କହୁଛି କ'ଣ ନାହିଁ ସେଇଟା ମୁଁ ପଚାରିକି ନହେଲେ ନାହିଁ ମୁଁ ହେଉଛି ଫୋନ୍ କରିକି ଆଉ ପଇସାପତ୍ର ତ ଟିକିଏ ଅସୁବିଧା ଅଛି ଆଉ ତା'ହେଲେ ଆସିଲେ କାମ କରିବା ନହେଲେ ଆଉ ଅ ହଉ ତା'ହେଲେ ରହିଲି ତା'ହେଲେ ହେଁ